ପଶୁମାନଙ୍କ ଭିତରେ ଗାଈ ମେଣ୍ଢା ଛେଳି କେବଳ ଗୋଟିଏ ପ୍ରକାର ପଶୁ ରହିବା ଭଲ ଉଦାହରଣ ସ୍ୱରୂପ ଏମାନଙ୍କୁ ଗାଈ ଅଲଗା ଜାଗାରେ ରଖିବା ଦରକାର ମେଣ୍ଢା ଅଲଗା ଜାଗାରେ ରଖିବା ଦରକାର ଛେଳି ମଧ୍ୟ ଅଲଗା ଜାଗାରେ କେବଳ କୁକୁଡ଼ା ଚାଷ ଏଇଟା ନିରୋଳା ସ୍ଥାନରେ ହେବା ଦରକାର କାରଣ କୁକୁଡ଼ା ଯେଉଁ ମଳ ଜିନିଷ ସବୁ ଜଳବାୟୁକୁ ଦୂଷିତ କରିଦିଏ ଯାହାଫଳରେ ଲୋକମାନଙ୍କର ବି ଅସୁବିଧା ହୁଏ ଗାଈଗୋରୁ ପ୍ରତି ବି ଅସୁବିଧା ଛେଳି ମେଣ୍ଢା ପ୍ରତି ବି ଅସୁବିଧା ଏହାର ବେଆକାର କରିବା ପାଇଁ କୁକୁଡ଼ାଙ୍କୁ ଅନ୍ୟ ଜାଗାରେ ରଖିବା ଦରକାର ନିରୋଳା ଜାଗାରେ ରଖିବା ଦରକାର କାରଣ କୁକୁଡ଼ା ଏକ ଭୟାନକ ଜିନିଷ ଯାହାଦ୍ୱାରା ମଣିଷର ବି କ୍ଷତି ହୁଏ ଅନ୍ୟମାନଙ୍କର ବି କ୍ଷତି ହୁଏ ତା'କୁ ଅନ୍ୟତ୍ର ରଖିବା ଦରକାର ପଶୁ ପଶୁ ଲିପ୍ତ ଥିବା ଆପଣଙ୍କ ରଣନୀତି ହେଉଛି ଏମାନଙ୍କୁ ନେଇ ଅନେକ ଅଲଗା ରଖିବା ଦ୍ଵାରା କୁକୁଡ଼ାରୁ ଅଣ୍ଡା ଆମେ ପାଇ ଲାଭବାନ ହେଉଛୁ ଏବଂ କୁକୁଡ଼ା ମଧ୍ୟ ବିକ୍ରି କରି ତା'ଦେହରୁ ଦୁଇ ପଇସା ପାଉଛୁ